ସାର୍ ନମସ୍କାର ମୁଁ ନଅ ତିନି ଦୁଇହଜାର ଚବିଶ ତାରିଖରେ ଗୋଟିଏ କାଚ ଗ୍ଲାସ୍ଟି ଅର୍ଡ଼ର୍ କରିଥିଲି ଆପଣଙ୍କ ଦୋକାନରୁ ମୋତେ ପନ୍ଦର ତିନି ଦୁଇହଜାର ଚବିଶି ତାରିଖରେ ଅର୍ଡ଼ର୍ଟି ମିଳିଲା ଆପଣଙ୍କ ଭଲ ଭାବରେ ପେକିଂ କରିନଥିଲେ ସେଥିପାଇଁ ସେ ଗ୍ଲାସ୍ଟା ଭାଙ୍ଗି ଯାଇଛି ଆପଣଙ୍କୁ ପେକିଂ କରିବାର ଆସୁଛି ନା ନାହିଁ ଆପଣ ଜାଣିଛନ୍ତି ସେ ସେଇଟା ପାଞ୍ଚ ଜିନିଷ ହେଲେ ବି ଆପଣଙ୍କ ଗୋଟିଏ ଜରି ଭିତରେ ପଠାଇଛନ୍ତି କିଛି କିଛି ଡୋକ୍ ଭିତରେ ରବି ଦେଇନାହାନ୍ତି ସେଥିପାଇଁ ଗ୍ଲାସ୍ଟା ଭାଙ୍ଗି ଯାଇଛି ଆପଣ ଦୟା କରିକି ମୋତେ ମୋର ଦୁଇଶହ ଟଙ୍କା ଫେରାର୍ ଦିଅନ୍ତୁ